ହଁ ଆମେ ଭାବିଥାଉ ପିଲାମାନଙ୍କୁ ନିଜର ନିଜର ସଞ୍ଚୟ ଖାତା ରଖ୍ବାର୍ ଉଚିତ୍ କାରଣ ସେମାନ୍କର୍ ଯେତେବେଲେ ଦର୍କାର୍ ସମୟରେ ଜରୁରତ୍ ସମୟରେ ସେମାନେ ନିଜର୍ ପଏସା ନିଜେ ଉଠେଇ ପାରିବେ ଏବଂ ନିଜର ଜରୁରତ୍ କାର୍ଯ୍ୟମାନେ ଯେନ୍ଟା କାମ୍ମାନେ କରିପାର୍ବେ ଖାତା ବହି ଡଟ୍ ଟା ହେଟା ତ ଘରର୍ ଲୋକ୍ ଘିନି ଦେବେ ଏବଂ ସେ ଯେନ୍ଟା ଖାତାମାନେ ଘିନ୍ବେ ଯେନ୍ଟା ମାନେ ବହୁତ ଜରୁରତ୍ ଯେନ୍ଟା ଜିନିଷ୍ମାନେ ସେମାନେ ଭଲ୍ ଉପଯୋଗ୍ କର୍ବେ୍ ସେ ଜିନିଷ୍ ମାନେ ଜଲ୍ଦି କରି କେନ୍ତାକରି କରିପାର୍ବେ ବୋଲି କରି ଆମେ ନିଜେ ପିଲାମାନ୍କୁ ନିଜର୍ ନିଜର୍ ସଞ୍ଚୟ ଏକାଉଣ୍ଟ୍ ବନେଇ ଦେଇଥାଉ